ପଶୁ ପଶୁମାନଙ୍କ ଉପରେ ଆଜିକାଲି ଯେଉଁ ପ ପ୍ରକୃତିର ଯେଉଁ ପ୍ରଭାବ ପଡ଼ୁଛି ବା ପରିବେଶର ଯେଉଁ ପ୍ରଭାବ ପଡ଼ୁଛି ତାହା ଅକଲନ୍ୟ କାହିଁକି ନା ଏବେ ଆଜିକାଲି କଣ ହଉଛି ନା ଗଛ କାଟିଦବା ଦ୍ୱାରା ଆମର ଯେଉଁ ପରିବେଶ ଅଛି ତାହା ନଷ୍ଟ ହେଇଯାଉଛି ଫଲତଃ ଗଛ ଲତା ବୃକ୍ଷ ଯାହା ବି ସବୁ ଅଛି ସବୁ ଧଂସ ହେବାରେ ଲାଗିଛି ଏବଂ ଗଛମାନେ ଧ୍ୱଂସ ହେବା ଦ୍ୱାରା ଗାଈମାନେ ହେଉଛନ୍ତି ଅନେକ ଗୁଡ଼ିଏ ପଶୁ ଅଛନ୍ତି ଯେଉଁମାନେକି ଘାସ ଖାଇକି ତାଙ୍କର ଜୀବନ ନିର୍ବାହ କରୁଛନ୍ତି ସେମାନେ ଭୋକିଲାରେ ରହିଯାନ୍ତି ତ ସେମାନେ ଯେ ଯେଉଁପରି ଭୋକିଲାରେ ରହିକି ସେମାନେ ମୃତ୍ୟୁବରଣ ମଧ୍ୟ କରିଥାନ୍ତି ତେଣୁ କରି ଆମେ ବୃକ୍ଷକୁ ଯେତେ ହିସାବରେ ବଞ୍ଚାଇବା ସେଥିରେ ଆମର ମଧ୍ୟ ବହୁତ ଲାଭ ଅଛି କିନ୍ତୁ ସେଥିପାଇଁ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି ଅର୍ଥାତ ପଶୁମାନଙ୍କ ପ୍ରତି ସରକାର ବହୁତ ଏବେ ଧ୍ୟାନ ଦେଇଛନ୍ତି କିନ୍ତୁ ଯୋଉ ପାଣିପାଗର ପ୍ରଭାବ ବା ଯେଉଁ ଖରା ବର୍ଷା ଶୀତ ଦ୍ୱାରା ଯେଉଁ ଆମର ପଶୁମାନେ ଯେଉଁ ଅଛନ୍ତି ସେମାନେ ବହୁତ କଷ୍ଟରେ ରହୁଛନ୍ତି ଆମେ ଗରିବ ଲୋକମାନେ ଯେଉଁ ବଲଦ ରଖୁଛନ୍ତି କିମ୍ବା ଯାହା ରଖୁଛନ୍ତି ତାଙ୍କୁ ଭଲସେ ଗୋଟେ ଗୁହାଲ ମଧ୍ୟ ନାହିଁ ତାହାକୁ ରଖିବା ପାଇଁ ସେଥିପାଇଁ ସରକାରକୁ ଅନେକ ଗୁଡ଼ିଏ ପଦକ୍ଷେପ ନେବା ଦରକାର ଏବଂ ସରକାର ଯେଉଁ ଏଥିପ୍ରତି ଅନେକ ଟିକେ ସଚେତନତା ନେବା ଦରକାର ଏବଂ ଏହା ଦେଖା ଯାଉଛି ମଧ୍ୟ ଏବେ କାହିଁକିନା ସବୁ କିଛି ବଦଳି ଯାଇଚି ଏବଂ ଆମର ଗାଈ ଅଛନ୍ତି ଯେଉଁ ପଶୁମାନେ ଅଛନ୍ତି ତାଙ୍କର ପ୍ରତି ଅନେକ ଗୁଡ଼ିଏ ସୁବିଧା ସରକାର ଯୋଗାଇ ଦେଉଛି ଫଲତଃ ସେମାନେ ଭଲରେ ତାଙ୍କର ଜୀବନ ନିର୍ବାହ କରୁଛନ୍ତି ଏବଂ ପାଣିପାଗର ପ୍ରଭାବ ମାନେ ଆଜି ଯଦି ବର୍ଷା ହଉଚି କାଲି ଖରା ଆସିବ ଖରା ପରେ ପୁଣି ଶୀତ ଆସିବ ତ ସେହିପରି ଯେଉଁ ଅଛି ଋତୁର ପରିବର୍ତ୍ତନ ଆଜିକାଲି କଣ ହଉଛି ନା ଗଛଲତାକୁ କାଟିଦବା ଦ୍ୱାରା ଆମକୁ ବେଶୀ ଖରା ଅନୁଭବ ହଉଛି ଖରାଦିନେ ଶୀତ ଦିନେ ଶୀତ ଲାଗୁନି ବର୍ଷା ହଉନି ଫଲତଃ ଆମର ପ୍ରକୃତି କ'ଣ ନଷ୍ଟ ହଉଛି ତ ଆମେ ଯେଉଁ ବୃକ୍ଷ କାଟୁଛୁ ବା ଗଛଲତାକୁ ହାଣୁଛୁ ତ ଦ୍ୱାରା କଣ ହଉଛୁ ନା ଆମକୁ ମଧ୍ୟ କ୍ଷତି ହଉଛୁ ଓ ଆଉ ଗାଈମାନେ ଯାହା ଅଛନ୍ତି ଗାଈ ପଶୁ ଯାହା ବି ଅଛନ୍ତି ସେମାନଙ୍କୁ ମଧ୍ୟ କ୍ଷତିଗ୍ରସ୍ତରେ ପଡ଼ୁଛନ୍ତି ସେଥିପାଇଁ ଆମେ ଗଛକୁ ଯେତେ ପରିମାଣରେ ବଞ୍ଚାଇବା ସେତିକି ଭଲ ଏବଂ ସମସ୍ତଙ୍କ ପକ୍ଷେ ମଧ୍ୟ ଗାଈ ସାଧାରଣତଃ ଘାସ ଖାଏ ଏବେ ବର୍ଷା ହେଉନି ବର୍ଷା ହେବା ନହେବା ଦ୍ୱାରା ଘାସ ମଧ୍ୟ ଭଲରେ ଉଠିପାରୁନି ତ ଗାଈକୁ ମଧ୍ୟ ଠିକ୍ ଭାବରେ ତାର ଚାରା ମିଲିପାରୁନାହିଁ ଉପଯୁକ୍ତ ଚାରା ମିଲିପାରୁନାହିଁ ତ ଆମେ ଯଦି ବୃକ୍ଷ ରୋପଣ କରିବା ଏବଂ ଗଛ କାଟିବାକୁ ଯଦି ଆମେ ତା ପ୍ରତି ଯଦି ତାକୁ ଯଦି ମନା କରିବା ତାହେଲେ ଆମେ କଣ ଗାଈକୁ ମଧ୍ୟ ଗୋଟିଏ ଦାନା ଦେବାରେ ସକ୍ଷମ ହୋଇପାରିବା ତେଣୁ ଆମେ କଣ ଘାସ ଲଗେଇବା ଏଇ ଯେଉଁ ବର୍ଷା ହେଉନି ସେଥିପ୍ରତି ଟିକେ ଧ୍ୟାନ ଦେବା କାହିଁକି ନା ଗଛ ଲଗାଇଲେ ଯାଏ ବର୍ଷା ହେବ ସେଥିପାଇଁ ଆମେ ଯଦି ଗଛ ନ ଲଗେଇବା ଆଜି ତ କାଲି କେମିତି ବର୍ଷା ହବ ସେଥିପାଇଁ ଆମେ ଆଜି ଗଛ ଲଗାଇଲେ କାଲି ବର୍ଷା ହବ ସେହି ଅନୁଭୂତିକୁ ଆମେ ମନରେ ରଖି କାର୍ଯ୍ୟ କଲେ ଗାଈ ଗୋରୁ ଯାହା ଅଛନ୍ତି ପଶୁମାନେ ଯାହା ଅଛନ୍ତି ସେମାନେ ଭଲରେ ରହିପାରିବେ